ତାରିଣୀ ରେଷ୍ଟୁରାଣ୍ଟରୁ କହୁଥିଲେ ଆପଣ ଖାଦ୍ୟ ତ ପଠାଇ ଦେଲେ କିନ୍ତୁ ତା'ର କୁପନ୍ଟା ଆପଣ ପଠାଇଲେନି ଆମେ ଜାଣିବୁ କେମିତି କେତେ ଲସ୍ ହେଲା କେତେ ଆସିଲା କେତେ ବିଲ୍ ଆସିଲା ଆଗକୁ ଆମକୁ କିଛି ଫ୍ୟାସିଲିଟି ମିଳିବ କି ନାହିଁ ଆମେ ଜାଣିବୁ କେମିତି